ମୋର ଦ୍ୱିତୀୟ ଉତ୍ପାଦଟି ହେଲା ହେୟାର ଅଏଲ୍ ମୁଁ ଯାହା ଯାହା ମୁଁ ଅନଲାଇନ୍ରେ ଅର୍ଡ଼ର୍ କରିଥିଲି ସେ ବହୁତ ଖରାପ ବାହାରିଥିଲା ଯାହା ମୋ ଲଗାଇବା ଦ୍ୱାରା ମୋ ଚୁଟି ବହୁତ ଝଡ଼ିଲା